ହ୍ୟାଲୋ କାଳିଆ ଭାଇ ହଁ ତୁମେ ଯେଉଁ ଆସିବାକୁ କହିଥିଲ ଅଟୋ ନେଇକି ଡଗରପଡ଼ାରୁ କହୁଛି ଆଉ ତୁମେ ତ ଲେଟ୍ କଲ ଏତେ ସମୟ ମୋର ଆଉ ଦରକାର ନାହିଁ ମୁଁ ଅଲଗା ଗାଡ଼ିରେ ଭାରି ଆଉ ଆସିବନି